ହଁ ଚନ୍ଦନ ଭଲ ଅଛୁ କିରେ ହଁ ଭଲ ଅଛି ଆଉ ଘରେ ସବୁ ତମର ଭଲ ଅଛନ୍ତି ସବୁ ଭଲ ଅଛନ୍ତି ଆଉ କିଛି ନାହିଁ ଏଇ ଗୋଟେ ପ୍ଲାନିଂ କରୁଥିଲି କ'ଣ ଯେ ଆମ ଶିବରାତ୍ରି ହଉନି କି କାଲିକି ତ ସେଥିପାଇଁ ଉପବାସ ରଖିଥିଲି ହେଲେ ତୁ ରଖିଛୁ ନା ନାହିଁ ସବୁ ବର୍ଷ ଯାଉଛି ନା ବହୁତ ଭଲ ଲାଗୁଛି ତ ଏଇ ବର୍ଷ ମଧ୍ୟ ଯିବା ଏଇ ଆମ ବାବା ଅଖଣ୍ଡମଣି ସେଇଠି ବଢ଼ିଆ ହେଉଛି ତ ଯିବା ଭାବୁଛି ଆଉ ହଁ ମହାଦୀପ ମହାଦୀପ ଦେଖିବାକୁ ମଜାଲାଗେ ମହାଦୀପ ଉଠିବା ପର୍ଯ୍ୟନ୍ତ ରହିବା ସେଇଠି ଆଉ ହଁ ହଁ ଦୁଇ ଜଣ ଯିବାନା ଆଉ କାହାକୁ ଡାକିକି ନେବା ଏଇ ଦିନେଶ ସତିଶ ମାନଙ୍କୁ ଯିବେନି ଆଚ୍ଛା ଆଚ୍ଛା ହଁ ହଁ ହଁ ହଁ ହଁ ହଁ ହେଲେ ସବୁ ଦୀପ ଫିପ ଘିଅ ଏଇଠୁ କିଣିକି ନେବା ନା ସେଇଠି କିଣିବା ଆଚ୍ଛା ହଉ ଠିକ୍ ଅଛି ତୁ ଆଉ ଯାଉନୁ କୁଆଡ଼େ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ତା'ହେଲେ କାଲି କେତେବେଳେ ବାହାରିବା କେତେବେଳେ ଆସିବି ଆସିବି ପରା ହଁ ହେଲେ କିଣିବା କେତେବେଳେ ଦୀପ ଫିପ ଘିଅ ସବୁ ନା ତୁ କିଣିକି ରଖିଥିବୁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ହେଲେ ଦୁଇ ଜଣ ହିଁ ଯିବା ନା ସେଇ ଯେଉଁ ସୌରଭ ବି କହୁଥିଲା ଆସିବ କହିକି ତାକୁ ଡାକିବା ସେଇଥିପାଇଁ ହେଲେ ମୁଁ କାଲି ଉପବାସ ରଖିଛି ତୁ ରଖୁଛୁ ନା ନାହିଁ ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି ମୋର ଚାଲିଛି ନାହିଁ ପଢ଼ାପଢ଼ି ଚାଲିଛି ଟିକିଏ ଆଉ ଆସିଥିଲି ସେଇଥିପାଇଁ ଭାବିଲି ସନ୍ଧ୍ୟାରେ ଟିକିଏ ମିଶିବି ତାପରେ କାଲି ମନ୍ଦିର ଯିବି ଟିକିଏ ରାତିରେ ଅଛି ଫ୍ୟାମିଲି ସହ ତାପରେ ସାଙ୍ଗସାଥିମାନଙ୍କ ସହିତ ମିଶିକି ଯିବି ଭଲ ଲାଗିବ ଆଉ ଠିକ୍ ଅଛି ହଉ ହଉ ଠିକ୍ ଅଛି ମୁଁ ତୋତେ ସନ୍ଧ୍ୟାରେ କଲ୍ କରିବି ହେଲା ହଉ ହଉ ଠିକ୍ ଅଛି ହଉ ରଖିଲି ହଁ ହଁ ହଁରେ ଖାଇସାରିଲି ଜଷ୍ଟ ଏବେ ହଉ ହଉ ଠିକ୍ ଅଛି ବାଏ